ମୋର ଏମିତି ଗୋଟିଏ ସମୟ ଚାଲିଥିଲା ଯେ ଯେମିତିକି ମୁଁ ଦଶମ ପଢ଼ିଲା ଟାଇମରେ ଭଲ ପଢ଼ୁନଥିଲି କି ପାଠ ପଢ଼ିବାରେ ଟୋଟାଲି ମନ ବି ନଥିଲା ସ୍କୁଲକୁ ଯିବା ପାଇଁ ଅବହେଳା କରୁଥିଲି ଆଉ ସ୍କୁଲକୁ ଗଲି ପାଠ ପଢ଼ୁନଥିଲି ଯେତେବେଳେ ପରୀକ୍ଷା ଟାଇମ୍ ଆସିଲା ମୁଁ ପରୀକ୍ଷା ଦେଲି ଆଉ ପରୀକ୍ଷା ଟାଇମରେ ତ ମୁଁ ପଢ଼ି ନଥିଲି କିଛି ବି ମନେ ପଡ଼ୁନଥିଲା କିଛି ଲେଖିନଥିଲି ବି ଆଉ ଘରେ ପଚାରିଲେ ବାପା ହଁ ମୁଁ ସବୁ ଲେଖିଛି ବୋଲି ଏମିତି କହିଦିଏ ଆଉ ଯେତେବେଳେ ପରୀକ୍ଷା ଫଳ ବାହାରିଲା ସେତେବେଳେ ମୁଁ ଫେଲ୍ ହୋଇଯାଇଥିଲି ଆଉ ବାପା ବି ବହୁତ ଗାଳି କରିଥିଲେ ଆଉ ବହୁତ ମାଡ଼ ବି ଦେଇଥିଲେ ମୋତେ ତାପରେ ମୁଁ ଭାବିଲି ମୋ ଶ୍ରେଣୀର ସବୁ ପିଲା ପାସ୍ କରିଯାଇଥିଲେ ତାପରେ ମୁଁ ଭାବିଲି ନା ମୁଁ ବି ଭଲ ପାଠ ପଢ଼ିବି ଆଉ ମୁଁ ବି ତାଙ୍କ ଭଳିଆ ଆଉ ଉପରକୁ ଯିବି ଏମିତି ଭାବିଲି ଆଉ ପୁଣି ଆଉଥରେ ପାଠ ପଢ଼ିଲି ଆଉ ଭଲ ମନ ଦେଇକି ପାଠ ପଢ଼ିଲି ଆଉ ଡେଲି ସ୍କୁଲ ବି ଗଲି ଆଉ ପରୀକ୍ଷା ଟାଇମରେ ବି ଭଲ ମନ୍ଦ ଲେଖିଲି ଆଉ ଯେତେବେଳେ ଫଳ ବାହାରିଲା ମୋ ମୁଁ ବହୁତ ଖୁସି ଥିଲି ଯେ ମୋ ଫଳ ବହୁତ ଭଲ ଥିଲା ମୁଁ ପ୍ରଥମ ବି ହୋଇଥିଲି ଆଉ ମୋ ପରିବାର ମୋ ମୋ ସାଙ୍ଗମାନେ ମୋ ବାପା ବହୁତ ଖୁସି ହୋଇଥିଲେ